ଓଡ଼ିଆ ଭାଷାରେ କିଛି ଅନନ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ତ ଦେଖିବାକୁ ଗଲେ କିଛି ନାହିଁ କାରଣ ଆମ ଓଡ଼ିଆ ଭାଷା ଆମ ମାତୃଭାଷା ଯେମିତିକି ପାଠ ପଢ଼ିବା ଭଳିଆ ବ୍ୟାକରଣ ଏବଂ ଉଚ୍ଚାରଣ ସେମିତି କିଛି ନାହିଁ ଓଡ଼ିଆ ଭାଷା ଯେହେତୁ ଆମର ମାତୃଭାଷା ଆମକୁ ଏଥିରେ ଅନନ୍ୟ ବୈଶିଷ୍ଟ୍ୟ ଗୁଡ଼ିକ କିଛି ଲାଗେ ନାହିଁ ଆମ ମାତୃଭାଷାରେ ଆମେ ଛୋଟବେଳୁ କଥାବାର୍ତ୍ତା ହେଇ ଆସୁଅଛୁ ତେଣୁକରି ଆମକୁ ତାହାର ଅନନ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ଉପରେ କିଛି ଆଇଡ଼ିଆ ନାହିଁ ଓଡ଼ିଆ ଭାଷା ଦେଖିବାକୁ ଗଲେ ବହୁତ ଭଲ କାରଣ ଆମର ମାତୃଭାଷା ଯେମିତିକି ଇଂଲିଶ୍ ଭାଷା ହିନ୍ଦୀ ଭାଷା ସେଇଟା ତ ଅଲଗା କାରଣ ଆମ ମାତୃଭାଷା ହେଉଛି ଓଡ଼ିଆ ଆମ ନିଜ ଭାଷା ପ୍ରତି ଲୋକଙ୍କର ବହୁତ ଭଲ ପାଇବା ଥାଏ ଆଉ ଅନ୍ୟ ଭାଷା ଉପରେ ତ ସେତେ ଆଇଡ଼ିଆବି ମଧ୍ୟ ନଥାଏ ନିଜ ମାତୃଭାଷା ହେଉଛି ସବୁଠାରୁ ସୁନ୍ଦର ଭାଷା ଏବଂ ମାତୃଭାଷାକୁ ବଜାଇ ରଖିବା ହେଲା ଆମର ଦାୟିତ୍ୱ